ମୁଁ ଆମ ଛାତ ଉପରେ ବଗିଚା କରିଛି ଏଠାରେ ଗେଣ୍ଡୁ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛି ଏବଂ ପନିପରିବା ଚାଷ ମଧ୍ୟ କରାଯାଏ ଏହାଦ୍ୱାରା ଏହି ଛାତ ଉପରେ କରିବା ଦ୍ୱାରା କୌଣସି ଗାଈ ଗୋରୁ ପ୍ରଭାବ ପଡ଼ିନଥାଏ କିମ୍ବା ମଣିଷର ପ୍ରଭାବ ପଡ଼ିନଥାଏ ଏଣୁ ଏଠାରେ ଏଇଠାରେ ଭଲ ଭାବରେ ଚାଷ ହୋଇଥାଏ